ହଁ ଇତିହାସରେ ଯୁଦ୍ଧ ଏକ ଅଂଶ ଭାବରେ ବିଭିନ୍ନ ଅଞ୍ଚଳକୁ ଯାଇଥିଲେ ଲୋକମାନେ ହଁ ଆମ ସୁବାଷ ଚନ୍ଦ୍ର ବୋଷ କୁ ଗିରଫ କରି ଇଂରେଜମାନେ ଆମ ଦେଶରୁ ଅନ୍ୟ ଦେଶକୁ ନେଇଯାଇଥିଲେ ଆଉ ସେମାନେ ପ୍ରମୁଖୀନ ହୋଇଥାଏ ଆଉ ତାଙ୍କ ଆହ୍ୱାନ ଥିଲା ମୁଁ ଦିଲ୍ଲୀ ବୋଲି ତାଙ୍କ ସେମାନେ ଆମ ସୁବାଷ ଚନ୍ଦ୍ର ବୋଷକୁ ନେଇ ଯାଇଥିଲେ ଗିରଫ କରିକି ସେମାନେ ବହୁସ କଷ୍ଟରେ ସେଥିରେ ଥିଲେ ସେ ସୁବାଷ ଚନ୍ଦ୍ର ବୋଷ ଆଉ ସେମାନେ ଆମ ଅଞ୍ଚ ଆମ ଦେଶକୁ ଆସି ସୁବାଷ ଚନ୍ଦ୍ର ବୋଷକୁ ଗିରଫ କରିକି ନେଇଯାଇଥିଲେ ଆଉ ସେମାନେ ଆମ ଅଞ୍ଚଲରୁ କିଛି ଧନ ସମ୍ପତ୍ତି ବି ନେଇକି ଯାଇଥିଲେ ଆଉ ଆଉ ଆହ୍ୱାନ ଥିଲା ଯେ ମୁଁ ଦିଲ୍ଲୀଚୁ ବୋଲିକି ହି କହିଥିଲେ ଆଉ ପ୍ରମୁଖୀନ ହୋଇ ପ୍ରମୁଖୀନ ହୋଇଯାଇଥିଲେ ଇତିହାସର ଯୁଦ୍ଧର ଏକ ଅଂଶ ଅଂଶଭାବରେ ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତରୀୟ ହୋଇଥାଏ ହୋଇଥାଏ ସେଥିପାଇଁ ଆମ ପ୍ରମୁଖ ଆମ ପ୍ରମୁଖ ଲୋକମାନଙ୍କୁ ଆପଣ ଆପଣ ସ୍ଵାଧୀନ ପ୍ରମୁଖ ସ୍ଵାଧୀନ ହୋଇଥାଏ ସେଥିପାଇଁ ଆମକୁ ଦିଲ୍ଲୀ ହୋଇଥାଏ ଅଞ୍ଚଲର ସ୍ଥାନାନ୍ତରୀୟ ହୋଇଥାଏ ଲୋକଙ୍କୁ ଆପଣଙ୍କ ଜାଣନ୍ତି କି ହଁ ଆମେ ସ୍ୱାଧୀନତା ହୋଇଥିଲେ ସୁବାଷ ଚନ୍ଦ୍ର ବୋଷକୁ ଆମ ଅଞ୍ଚ ଆମ ଦେଶକୁ ଆସି ଅନ୍ୟ ଦେଶର ଲୋକମାନେ ଗିରଫ କିି ପାକିସ୍ତାନର ଦେଶ ଅନ୍ୟ ଦେଶର ଲୋକମାନେ ଆମ ଦେଶକୁ ଆସି ଗିରଫ କରିକି ଗିରଫ କରିକି ସେମାନଙ୍କୁ ନେଇଯାଇଥିଲେ ସେଥିପାଇଁ ସେଥିପାଇଁ ଆମ ଆହ୍ୱାନ ଥିଲା ଯେ ଆମେ ଦିଲ୍ଲୀ ବୋଲି ଆମ ଆହ୍ୱାନ ଥିଲା ଆମ ଆହ୍ୱାନରେ ଆମର ସବୁଥି ଇତିହାସର ଯୁଦ୍ଧ ଇତିହାସର ଏକ ଯୁଦ୍ଧ ଏକ ଅଂଶ ଭାବନା ଅଞ୍ଚଳକୁ ସ୍ଥାନାନ୍ତରୀୟ ହୋଇଥାଏ ସେଥିପାଇଁ ଆମ ଲୋକଙ୍କୁ ଆପଣଙ୍କୁ ଆମେ ଜାଣିଥା ଆମେ ଜାଣିଥିନୁ ସ୍ଵାଧୀନ ଆମେ ଜାଣିଥାଉ ସେମାନଙ୍କ ପ୍ରମୁଖ ହୋଇଥିଲା କିଛି ଆହ୍ୱାନ ସେ ଆହ୍ୱାନ ହେଉଛି ଦିଲ୍ଲୀ ଚଲୋ ବୋଲିକି ଥିଲା ସେଥିପାଇଁ ଆମ ଇତିହାସରେ ଯୁଦ୍ଧ ଏକ ଅଂଶ ଅଂଶ ଅଂଶ ଭାବେ ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥାଏ